ହଁ ଆଜ୍ଞା କୁହନ୍ତୁ ହଁ ମ୍ୟାଡମ୍ କୁହନ୍ତୁ କହୁଥିଲି ଆପଣ ସୁରଭି ମ୍ୟାଡମ୍ କହୁଥିଲେ କି ହଁ ମ୍ୟାଡମ୍ କୁହନ୍ତୁ ହଁ ମ୍ୟାଡମ୍ କୋଉ କ୍ରିମ କହୁଥିଲେ

କେତେଦିନ ହେଲାଣି ଏମିତି ହେଉଛି ଆଗରୁ ଏମିତି ହେଇନଥିଲା ଓ ଓଲେର ଗୋଟେ କ୍ରିମ ଅଛି ସେଇଟା ଯେଉଁ ପ୍ରୋବ୍ଲେମ ସବୁ କହିଲେ ଆପଣ ସେଇଟା ଓଲେର ଗୋଟିଏ କ୍ରିମ ଆସୁଛି ସେଇଟା ଆସିକି ନେଇଯାଆନ୍ତୁ ଠିକ୍ ହେଇଯିବ ସପ୍ତାହଟେ ପରେ ବ୍ୟବହାର କରିସାରିଲା ପରେ ସପ୍ତାହଟେ ପରେ ସେ ଠିକ୍ ହେଇଯିବ ଯଦି ହେଲାନି ଦେଖିବା ଅନ୍ୟ କ୍ରିମ ଗୁଡ଼ାକ ବି ଅଛି ସେଇଟା ନହେଲେ ନେଇଯିବେ ଆସିକି ନେଇଯାଆନ୍ତୁ ଆଉ କଣ କହିଲେ ମାସେ ହେଇଗଲାଣି

ତ ହଳଦୀ ଲଗେଇଲେ କମୁନି ଯଦି ଆସିକି ଯେଉଁ କ୍ରିମଟା ମୁଁ କହିଲି ଓଲେର ସେଇଟା ଆସିକି ନେଇଯାଆନ୍ତୁ ସେଇଟା ୟୁଜ୍ କରନ୍ତୁ ଦେଖନ୍ତୁ ସପ୍ତାହଟେ ଯଦି ଠିକ୍ ହେଲା ତ ସେଇ କ୍ରିମଟା ୟୁଜ୍ କରିବେ ନହେଲେ ଅନ୍ୟ କ୍ରିମ ଦେଖିବା ତାଠୁ ବି ଭଲ କ୍ରିମ ଅଛି ଷ୍ଟାଟିଙ୍ଗରେ ଆମେ ସେଇଟା ୟୁଜ୍ କରିବାକୁ ଦେଉଛୁ ତାପରେ ସେ ଅନ୍ୟ କ୍ରିମ ଗୁଡ଼ାକ ଅଛି ମୁଁ ସେଇଟା ଆପଣଙ୍କୁ ଦେବି ଆପଣ ୟୁଜ କରିବେ ଦେଖିବା ଯଦି ଠିକ୍ ହେଉଛି ତ ଭଲ କଥା ନହେଲେ ଦେଖିବା ଆଉ କଣ ଉପାୟ କରିବା ଆଉ ନାଇଁ ସେଇ ପ୍ରଡକ୍ଟ ର ଆପଣ ଯେଉଁ କହିଲେ ଯେଉଁ ପ୍ରୋବ୍ଲେମ ଗୁଡ଼ାକ କହିଲେ ସେଇ ପ୍ରୋବ୍ଲେମ ଗୁଡ଼ାକ ନେଇକି ପୂର୍ବରୁ ଅନ୍ୟ ଝିଅ ମାନେ ବି ଆସିଛନ୍ତି ତ ଆପଣ ମୁଁ ଜାଣିଛି ସେଇଟା ସପ୍ତାହ ଟେ ପରେ କେତେ ଜଣଙ୍କର ଠିକ୍ ହୁଏ ଆଉ କେତେ ଜଣଙ୍କର ଠିକ୍ ହୁଏନି ଯେଉଁମାନଙ୍କର ଠିକ୍ ହୁଏ ତ ସେମାନେ ସେଇ କ୍ରିମ ହିଁ ୟୁଜ୍ କରନ୍ତି କଣ୍ଟିନିଉ କରନ୍ତି ଯୋଉଁମାନଙ୍କର ହୁଏନି ତ ତାଠୁ ବି ଆହୁରି ଭଲ ଅଛି ସେଇଟା ଆମେ ତାଙ୍କୁ ପ୍ରିଫର କରୁ ସେଇଟା ନିଅନ୍ତି ତ ଆପଣ ଆସିକି ଫାଷ୍ଟ ସେଇଟା କିଛି ଡରନ୍ତୁନି ଆସିକି ୟୁଜ କରନ୍ତୁ ତାପରେ ଦେଖିବା କଣ ହେଉଛି ହଁ କୁହନ୍ତୁ ଓହୋ ସେଇଟା ଗୋଟେ ଆମର ଲୋସନ ଆସୁଛି ସେଇଟା ବ୍ୟବହାର କରନ୍ତୁ ସପ୍ତାହଟେ ଦେଖିବା ସେଇଟା ଗରମ ପାଇଁ ବୋଧେ ସେମିତି ହେଉଥିବ ଥଣ୍ଡା ଦିନ ଆସିଲେ ସେଇଟା କମିଯିବ ଆପଣ ଆସିକି ତାହେଲେ ଲୋସନ ଗୋଟେ ନେଇଯାନ୍ତୁ ଦେଖିବେ ସେଇଟାବି ସପ୍ତାହଟି ବ୍ୟବହାର କରନ୍ତୁ ତାପରେ ଦେଖିବା ଯଦି ଛାଡ଼ୁନି ତାପରେ ଅନ୍ୟ କଣ ଉପାୟ କରିବା ଆଉ

ଏବେ

ଆପଣ ଯେଉଁଟା ଲଗାଉଛନ୍ତି ସେଇଟା ଦିନରେ ଲଗାଉଥିବେ ନା ନା ରାତିରେ ବି ଶୋଇଲାବେଳେ ଲଗାଉଛନ୍ତି ତ ଆମେ ଯୋଉଟା ଦେବୁ ସେଇଟା ଆପଣ ରାତିରେ ଶୋଇଲା ପୂର୍ବରୁ ଲଗେଇକି ଶୋଇବେ ତ ସେଇଟା ରାତିରେ କାମ କରିବ ସକାଳକୁ ସେଇଟା ଡିଫରେନ୍ସ ଦେଖିପାରିବେ ସପ୍ତାହଟେ ପରେ ଆଉ ଦିନବେଳା ଆପଣ ଫ୍ୟାର ଆଣ୍ଡ ଲଭଲି ଯେମିତି ବ୍ୟବହାର କରୁଛନ୍ତି ସବୁଦିନ ସେମିତି ବ୍ୟବହାର କରନ୍ତୁ ସେଇଟା ବି ଓଲେର ସେଇଟା ଆସିକି ସପ୍ତାହଟେ ୟୁଜ କରନ୍ତୁ ସେଇଟା ହିଁ ଯିବ ଗୋଟେ ଥର ପଳେଇବ ଆଉ ନା ସେଇଟା ସେଇଟା ଆପଣଙ୍କ ତ୍ୱଚାରେ କିଛି ଅସୁବିଧା କରିବନି ଆପଣ ଆସିକି ଥରେ ଦେଖିଯାନ୍ତୁ ଅନ୍ୟ ଭେରାଇଟିର ବି ଅଛି ଆମର ସବୁ ଜିନିଷ ଗୁଡ଼ାକ କ୍ରିମ ଉପରେ ଲୋସନ ଉପରେ ସାବୁନ ବି ଆସେ ଆମର ତେଲ ବି ଆସେ ଯାହା ବି ଅଛି ସେଟା ଆପଣ ଥରେ ଆସିକି ଦେଖିଯାନ୍ତୁ ଆମ ସପ ରୁ ତ ଯେଉଁଟା ପସନ୍ଦ ହେବ ତ ସେଇ ହିସାବରେ ଆପଣଙ୍କ ତ୍ୱଚାକୁ ଦେଖିକି ଆମେ ସେଇଟା ଦେବୁ ଆପଣଙ୍କୁ ତ ସେହି ହିସାବରେ ପ୍ରଥମେ ଏଇଟା ବ୍ୟବହାର କରନ୍ତୁ ତାପରେ ଦେଖିବା କଣ ଆସୁଛି ଆପଣଙ୍କ ତ୍ୱଚାରେ ହୋଉ ମ୍ୟାଡମ୍ ଠିକ୍ ଅଛି